ଆମର୍ ଇଆଡ଼େ ବହୁତ୍ ପ୍ରକାର୍ର ମାଛ୍ ମିିଲ୍ସନ୍ ବହୁତ୍ ବିଭିନ୍ନପ୍ରକାର୍ ମାଛ୍ମାନେ ମିଲ୍ସନ୍ ବଡ଼୍ ବଡ଼୍ ମାଛ୍ ହଉ ଛୋଟ୍ ଛୋଟ୍ ମାଛ୍ ହଉ ଇସବୁ ପ୍ରକାରର୍ ମାଛ୍ମାନେ ମିଲ୍ସନ୍ ଆରୁ ସେମାନ୍କର୍ ଭିତ୍ରୁ ମୋର୍ ପ୍ରିୟ ମାଛ୍ଟା ହଉଚେ କାର୍ପିଲିସ୍ ମାଛ୍ ଯେନ୍ଟା ବଲ୍ସନ୍ ସେ ମାଛ୍ ଦେଖ୍ବାର୍ ଲାଗି ବହୁତ୍ ବଡ଼୍ ବଡ଼୍ ଏ ଟିକେ ଅଲ୍ଗା ଦିସ୍ସନ୍ ଚେପ୍ଟା ଚେପ୍ଟା ଦିସ୍ସନ୍ ଆଉ ସେ ମାଛ୍ କାଣା ହଉଚେ କି ପ୍ରାୟତଃ ଅଣ୍ଡା ବେଶୀ ରହିଯାଏସି ଆଉ ଟିକେ କିଣିବାର୍ ଲାଗି ଟିକେ ଅଧିକା ରେଟ୍ ପଡ଼୍ସି ଆରୁ ଖାଏବାର୍ ଲାଗି ବହୁତ୍ ବଢ଼ିଆ ବହୁତ୍ ସୁଆଦିଆ ସୁଆଦିଆ ସେ ମାଛ୍ଟା ଖାଏଲା ବହୁତ୍ ବଢ଼ିଆ ଟେଷ୍ଟ୍ ଲାଗ୍ସି ଆରୁ ସାଧାରଣତଃ ଲୋକମାନେ ସେ ମାଛ୍କେ ଖାଏବାର୍ ଲାଗି ବେଶୀ ପସନ୍ଦ୍ କର୍ସନ୍ ଆରୁ ସେ ମାଛ୍ ଟିକେ ମହଙ୍ଗା ଥିସି ଲୋକ୍ମାନେ ବହୁତ୍ ପରିମାଣ ପରିମାଣ୍ରେ ଘିନ୍ସନ୍ ସେ ମାଛ୍କେ ଖାଏସନ୍ ମାର୍ସନ୍ ବି ଆରୁ ସେ ଭିତ୍ରେ ଯେନ୍ ଅଣ୍ଡା ଟିକେ ଥିସି ସେ ଅଣ୍ଡା ଟିକେ ଭାଜ୍ଲେ ଏପରି ମିଠା ଲାଗ୍ସି ସେଟା ଯେ ନି କହନ ଆଉ ପ୍ରିୟ ମାଛ୍ ହିସାବ୍ରେ ବହୁତ୍ ବଢ଼ିଆ ମାଛ୍ ଟିକେ କାର୍ପିଲିସ୍ ମାଛ୍ କାର୍ପିଲିସ୍ ମାଛ୍ ବଏଲେ ଯଦି କେନ୍ ବେପାରୀଟେ ବିକି ଆନିଥିବା ଗାଁ କେ କାର୍ପିଲିସ୍ ମାଛ୍ ବଏଲେ ଲୋକ୍ମାନେ ସମସ୍ତେ ଦୌଡ଼ିଯିବେ ଆଉ ଆଘ ସେ ମାଛ୍କେ ଧର୍ବେ ବାକି ସେ ସରିଗଲା ପରେ ଅଲ୍ଗା ମାଛ୍ମାନେ ଲୋକ୍ମାନେ ଘିନ୍ସନ୍ ଆର୍ ସେ ମାଛ୍ ଥିବାର୍ତକ୍ ପ୍ରାୟ ଲୋକ୍ମାନେ ଅଲ୍ଗା ମାଛ ନାଇ ଘିିନନ୍ ଇଟା ଗୁଟେ ହଉଛେ କାର୍ପିଲିସ୍ ମାଛ୍ର ଗୁଣ